ହଁ ମୁଁ ଯେନ୍ ସାବୁନଟା ଅର୍ଡ଼ର କରିଥିଲି ଭଲ୍ ପଡ଼ିଲା ଭଲ୍ ମହକ ବି ଭଲ୍ ଦେଲା ଭଲ୍ ଦେମର ବଢ଼ିଆ ଲାଗଲା ଫ୍ରେସ୍ ଲାଗବା ମଇଳା ମୁଳି ଛାଢ଼ିକି ପୁରା ଭଲ ଲାଗଲା ଯେନ୍ ସାବୁନଟା ଅର୍ଡ଼ର କରିଥିଲି ପୁରା ଭଲ ପଡ଼ିଲା ସେଟା ନିକି ପୁରା ବାସ୍ନା ବଢ଼ିଆଁ ଦେଖିକି ମୋତେ ପୁରା ବଢ଼ିଆଁ ଭଲ ଲାଗ୍ଲା ସେନ୍ଟା ପ୍ରପର ଅପ୍ସନଟା ବଢ଼ିଆଁ ଲାଗଲା ପୁରା ସାବୁନଟା ଯେନ୍ ଅର୍ଡ଼ର କରିଥିଲି ସେଇଟା ପୁରା ଦେହମୁଣ୍ଡରେ ମାଠିମୁଠା ଲଗାଲେ ଗୁଟେ ଅଲଗା ଫିଲିଙ୍ଗସ ଗୁଟେ ଅଲଗା ଭଲ୍ ପଡ଼ଲା ସେ ସାବୁନଟା